ହଁ ହଁ ଆମର ଦୋକାନ ଖୋଲା ଅଛି ଆସନ୍ତୁ

ହଁ ହଁ ଆମର ରବ ସନଣ୍ଡେରେ ଛୁଟି ରହୁଛି ଆଉ ବାକି ସପ୍ତାହରେ ଖୋଲା ରହୁଛି ଆପଣ ଯେବେବି ଆସିପାରିବେ ଆମର ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଆମର ଡିସପ୍ଲେଟା ଅଛି ତିନିହଜାରଠୁ ପରେ ମାନେ ଆପଣ ତିନିହଜାରଠୁ ପ୍ରାୟ